ବାଇଶ ଛଅ ଦୁଇହଜାର ଅଠର ଏଗାର ଏଗାର ଦୁଇ ହଜାର କୋଡ଼ିଏ ଅଠର ଦଶ ଦୁଇ ହଜାର ଷୋହଳ ତେର ଆଠ ଦୁଇହଜାର ବାର ଦଶ ଛଅ ଦୁଇ ହଜାର ଦଶ